ଗ୍ରାମାଞ୍ଚଳରେ କୃଷକମାନେ ଅନେକ ପ୍ରକାର ସମସ୍ୟାରେ ସମ୍ମୁଖିନ୍ ହୋଇଥାନ୍ତି ଠିକ୍ ଟାଇମ୍ରେ ବର୍ଷା ନ ହବା ଦ୍ୱାରା ବହୁତ ସମସ୍ୟା ହୋଇଥାଏ କୃଷିକାର୍ଯ୍ୟରେ ସେମାନେ ନାଳପାଣି ବି ଠିକ୍ ସମୟରେ ପାଆନ୍ତି ନାହିଁ କି ମଣ୍ଡିରେ ବହୁତ ଅସୁବିଧା ହୋଇଥାଏ ମଣ୍ଡିରେ କାଗଜ ପତ୍ରର ଅସୁବିଧା ଧାନ ପଡ଼ିକି ରହିଥାଏ କି ଧାନ ବି ଠିକ୍ ସମୟରେ ମଣ୍ଡିବାଲା ନିଅନ୍ତି ନାହିଁ କି ଲୋକମାନଙ୍କର ପଇସା ଅପବ୍ୟୟରେ ଯାଇଥାଏ